ହ୍ୟାଲୋ ଏଇ ଜାଭିିଅର୍ କଲେଜ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଇଣ୍ଡିଆ ରେ ଏଣୁ ହେ କଲେଜରେ ଶିଖାସନ୍ କି ଆକ୍ଟିଙ୍ଗ ବାବଦରେ ଯେନ୍ତାକ ଟେଲିଭିଜନ୍ ବାବଦରେ ଆମର୍ ସିରିଏଲ୍ ହେଲା ଫିଲ୍ମ ହେଲା କେନସି ବି ଆକ୍ଟର୍ ହେଲା ଆକ୍ଟରେସ୍ ମାନଙ୍କୁ ଶିଖାସନ୍ କେନ୍ତିି ତା'ର ମାନେ ଆକ୍ଟିଙ୍ଗ କାରବାରଟା ଆଉ ସବୁ ଜିନିଷ୍ ବତା ହେ ଶିକି କାନ୍ଦବାର୍ ଅଛି କେନ୍ତା କେନ୍ତା କେନ୍ତା ତ ତାନେ ଆକ୍ଟିଙ୍ଗ କରବାର୍ ଅଛି କେମନ୍ତି ଇମୋସନାଲି ଆକ୍ଟିଙ୍ଗ କରବାର୍ ଅଛି କେନ୍ତି ଦୁଃଖର ହେ ଲଖନ୍ ଆକ୍ଟିଙ୍ଗ ହେସି କେନ୍ତା କରି ସେ ଜିନିଷଟା ବଡ଼ବାର ଅଛେ ସବୁ ଜିନିଷ ତା'ର ମାନେ ଶିଖା ହେସି ଆଉ ସେଣୁ ବତା ହେସି କି କେନ୍ତା କାଣା ଦିଆ ହେଇସି ସେତାକର୍ ସବୁ ଜିନିଷ ତା'ର ମାନେ ଏ ଟୁ ଜେଡ଼୍ ଖାନା ପିନାନୁ ନେଇ କିରି ସେମାନେ ସବୁ ଜିନିଷ ବି ଦେସନ୍ ଆଉ ତନୁ ଫିସ୍ ବି ନେସନ୍ ଆକ୍ଟିଙ୍ଗ ଶିଖବାର୍ ଲାଗି ଆଉ ତ ତେଣୁ ସବୁ ଜିନିଷ ବତା ହେସିକି ଇ କଲେଜରେ ତା'ମାନେ କଲେଜର ଆକ୍ଟିଙ୍ଗ ବାବଦରେ ଯେ ଟିଭିରେ ଆଲେ କେନ୍ତା ଲାଗସି ଆଉ ଜଣେ ଯଦି ଟିଭିରେ ଆସିଲା ପରେ କାଣା ହେସି କେତକି ତା'ର୍ ତା'ର୍ ମାନେ କେତକି ଫ୍ୟାନ୍ ଫଲୋଇଙ୍ଗ ବନିଯାଏସନ୍ ସବୁ ଜିନି ତାଙ୍କର ପଜାଡ଼େ କେତକି ଲୋକ ଠିଆ ସେ ତାକୁ ଦେଖିରି କେତକି ଭଲ୍ ଲାଗସି ସେ ସିରିଏଲ୍ଟି ଯଦି ଜଣେ ଗଢ଼ୁଛେ ତ ସେ ସିରିଏଲ୍ ଭଲ ଲାଗୁଛି କି ନାହିଁ ସେସବୁ ଜିନିଷ ବି ସେ ତାକୁ ଦେଖବାର୍ କେ ପଡ଼ୁସି ଟେଲିଭିଜନ୍ ବାବଦରେ ସେସବୁ ଜିନିଷ ବତାସନ୍ ବି ଆଉ ଜଣେ ଯଦି ଆକ୍ଟିଙ୍ଗ କରୁଛେ ବେଲେ ସେ ତ ତା' ଟିକେ ବେଷ୍ଟ ସେ ଦେଇତି ଯସି ଯେ ଟ୍ରାଏ କରସି ଆଉ ବେଷ୍ଟ ହେବାର୍ ଲାଗି ଆଉ ଭଲ୍ ସେ ଦେବାର୍ ଲାଗି ଆକ୍ଟିଙ୍ଗ କରବାର୍ ଲାଗି ଆଉ ଯେତକି ହେଇବାର ସେ ହେତକି ଇମ୍ପ୍ରୁଭ୍ କରସନ୍ ଚାହଁସନ୍ କି ଆଉ ଭଲ ସେ ଦଉ ବୋଲିକି ସବୁ ଜିନିଷ ତା' ମାନେ ବତା ହେସି ଆଉ ସେଥିର୍ ଟେଲିଭିଜନ୍ ନେଇ କରି ଯଦି ସେ ଆକ୍ଟିଙ୍ଗ ଭଲ ସେ କରବା ବଲେ ପତା ହେସିକି ଆଗ ବି ବହୁତ ଜିନିଷ ଅଛେ କି ସିରିଏଲ୍ରେ ଥିବା ଜଣେ ବଲେ ସେ କେମନ୍ତି କରି ଫିଲ୍ମ ଇଣ୍ଡଷ୍ଟ୍ରିକେ ଯିବା ବଲିଉଡ଼କେ ଯିବା କି ହଲିଉଡ଼କେ ଯିବା ବାହାରକେ ବି ଯିବା ସେ ସେନଙ୍କୁ ବି ଆକ୍ଟିଙ୍ଗ କରବାର୍ ପଡ଼ବା ଆଉ କେନସି ବି ଷ୍ଟେଜ୍ ପରଫର୍ମାନ୍ସ କି ବି ଯକରି ସେନୁ ଆକ୍ଟିଙ୍ଗ କରବାର୍ ପଡ଼ସି ଇ ବାବଦରେ ସେନୁ ବତାସନ୍ ଆଉ ଉତ୍କଳ ସାଂସ୍କୃତିକ ବିଦ୍ୟାଳୟ ବି କେ କଲେଜ ଅଫ୍ ଆର୍ଟସ ହେନୁ ତାର୍ ମାନେ ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ସେନୁ ହେଇ ହେସି ସେ କଲେଜିନୁ ସେନୁ କାଣା ହେସିକି ସେନୁ ବତାସନ୍ କି ନାଚ ଡେଗ ନାଚ ବାରଟା କେମିନ୍ତି ନାଚସନ୍ ସେନୁ ଶିିକାସନ୍ ଗାଆ ବାରଟା କେମିନ୍ତି ଶିକାସନ୍ ସେ ବାବଦରେ ବି ସେମାନେ ବତାସନ୍ ସେନୁ ବତାସନ୍ କି ତନ ମାନେ କେନ୍ତିକ ଡ୍ରଇଂ କରବାର୍ ଅଛି କେନ୍ତି କରି ସେ ଯେନ୍ ଆମର ଯେନ୍ ମାଟିନୁ ବି ଯେନ୍ ବନାସନ୍ ସବୁ ଜିନିଷ ସେ ବାବଦରେ ବି ସେଟା ସେ ସାଂସ୍କୃତି କରେ ଯାସି ସେ ଘୋଡ଼ା ହାତୀ କି କାହାର ଯଦି ଚେରା ବି ସେନୁ ବନାବାର ଅଛି ସେ ବାବଦରେ ସେନୁ ଶିିକାସନ୍ ଯାହାକି ସେନୁ ଇଣ୍ଟରେଷ୍ଟ ଥିବା ସିଏ ତ ସେଥିକି ସେ ସେନୁ ମନ ଲାଗବା ଆଉ ସେଇ ସବୁ ଜିନିଷ ତା'ର ମାନେ ସେନୁ ସେ କାର୍ଯ୍ୟକ୍ରମ ହେଇ ବସି ବଲେ ସେନୁ ସେ ତାକୁ ବତାସନ୍ ଯେ କେନ୍ତି ଗୁରି ଜଣେ ତାମେ ଡ୍ୟାନ୍ସ ଦେଇପାରବା କେନ୍ତି ଗୁରି ତା'ର ଟୋଟାଲ୍ ବଡ଼ିିକେ ଫ୍ଲେକ୍ସିିବଲ୍ କରବା ସେ ସେନୁ ମାନେକ ବହୁତଟେ ଜିନିଷ ହେସି ସେନୁ ଶିଖାସନ୍ କି ଖାଲି ଡ୍ୟାନ୍ସ ବ ବୋଲିକ ନେସି ସେନୁ ଏକ୍ସରସାଇଜ୍ କରପାରିଲି କସନ୍ ସେନୁ ସେଟା ବି ତ ଯଏସିନା ସେ ସବୁ ଜିନିଷ ସବୁ ବତାସନ୍ କି କେମନ୍ତି କିରି ଆମେ ତା'ର ମାନେ ଦଁକି ଠିକ୍ ସେ ରଖମା କେମନ୍ତି କିରି ଭଲ୍ ସେ ରଖମା ବଲେ ଆମେ କେମନ୍ତି କିରି ଭଲ୍ ନାଚି ପାରମା କେମନ୍ତି କି ରୋଡ଼ ହ ସବୁ ଫ୍ଲେକ୍ସିବଲ୍ ହେଇପାରବା କେମନ୍ତି କିରି ତୁମେ ଗାଏବ ବୋଲେ କେମନ୍ତି କରି ତୁମର କଣ୍ଠ ଠିକ୍ ରହବା କେମନ୍ତି କରି ତୁମେ ତା'ର ମାନେ ଭଲ୍ ସେ ତା'ର୍ ମାନେ ସେନୁ ଡ୍ରଇଂ କାଟବ କେମିନ୍ତି କରି ତୁମେ ତା'ର୍ ମାନେ ସେନୁ ସେସବୁ ଜିନିଷ ଡିଜାଇନ୍ କରବ ଏଇସବୁ ଜିନିଷ ବାବଦରେ ସେନୁ ବତା ହେସି ଡିଜାଇନିଙ୍ଗ ବି କରସନ୍ ଡ୍ରଇଂ କଲାବେଲେ ସନୁ କଲରିଙ୍ଗ ବି କରା ହେସି କଲରିଙ୍ଗ କରସନ୍ ଆଉ ସେଣୁ ସେ ଡ୍ରଇଂ ଆକର୍ଷଣ ଆଉ ସବୁ ଜିନିଷ ସେନୁ ଠିକ୍ ସେ ହେଇପାରସି ସେ କଲେଜ ମାନଙ୍କୁ ହିଁ ସାଂସ୍କୃତିକ କାର୍ଯ୍ୟକ୍ରମ ହେଇପାରସି ଇସବୁ ଜିନିଷ ନେଇ କରି ଏକା ସେମାନେ କରସନ୍ ଆଉ ବତାସନ୍ ସବୁ ଶିଖାସନ୍ ଯେ କେମନ୍ତି କରି ଜଣେ ଡ୍ୟାନ୍ସ ଦେବା କେମନ୍ତି କରି ଜଣେ ତୁମେ ଯାଇପାରବା କେମନ୍ତି କରି